ମୋତେ ଲେଖିବା ପାଇଁ ଭାରି ପସନ୍ଦ ଲାଗେ ଆଉ ମୁଁ ଥରେ ମୋ ବେଷ୍ଟ ଫ୍ରେଣ୍ଡ ଉପରେ ନେଇକିରି କିଛି ଷ୍ଟୋରୀ ଲେଖିଥିଲି ଯେ ଯେ ଏମିତି ଲେଖିଥିଲି ଯେ ମୋ ବେଷ୍ଟ ଫ୍ରେଣ୍ଡ ମୋର ବହୁତ ଦାୟିତ୍ୱ ନିଏ ଆଉ ବହୁତ ଭଲ ପାଏ ଆଉ ବହୁତ ଗୁରୁତ୍ୱ ବି କରେ ଆଉ ମୋତେ ସିଏ ସ୍ ପ୍ରତି କ୍ଷେତ୍ରରେ ମାନେ ସାହାଯ୍ୟ କରେ ଆଉ ସହଯୋଗ ବି କରେ ମାନେ ପାଠପଢ଼ାରେ ସହଯୋଗ କରେ ନହେଲେ ଏମିତି କିଛି ବି କଥାରେ ମୋତେ ସହଯୋଗ କରେ ମୁଁ ମୋ ବେଷ୍ଟ ଫ୍ରେଣ୍ଡ ଉପ ନେଇକିରି ଗୋଟେ ଷ୍ଟୋରୀ ଲେଖିଥିଲି ଆଉ ମୋତେ ଷ୍ଟୋରୀ ଟିକେ ବହୁତ ପସନ୍ଦ ଲାଗେ ଆଉ ଲେଖା ଉପରେ ମୁଁ ବହୁତ ଆଗ୍ରହ ଯେହେତୁ ମୋତେ ଲେଖା ଉପରେ ବହୁତ ଆଗ୍ରହ ତ ମୋତେ ଷ୍ଟୋରୀ ମାନେ ଏମତି ଲେଖିବା ପାଇଁ ବହୁତ ଭଲ ଲାଗେ ମାନେ ବେଷ୍ଟ ଫ୍ରେଣ୍ଡ ଉପରେ ହେଉ ନହେଲେ ବାପା ମାଆଙ୍କ ଉପରେ ହେଉ ମୋତେ ଲେଖିବା ପାଇଁ ବହୁତ ଭଲ ଲାଗେ ମାନେ ଯେ ଆଉ ମୁଁ ଲେଖେ ମୁଁ ଓଡ଼ିଆ ମାତୃଭାଷାର ଲେଖେ ମାନେ ଓଡ଼ିଆରେ ହିଁ ଲେଖେ ଯେହେତୁ ଆମର ମାତୃଭାଷା ହେଉଛି ଓଡ଼ିଆ ତ ମୁଁ ଓଡ଼ିଆରେ ହିଁ ମୁଁ ଲେଖେ ତ ମୋତେ ଭଲ ଲାଗେ ଓଡ଼ିଆରେ ଲେଖିବା ପାଇଁ ବି ମୋତେ ବହୁତ କମ୍ଫର୍ଟେବଲ୍ ଲାଗେ ତମେ ମୁଁ ଏମିତି ମାନେ ବେଷ୍ଟ ଫ୍ରେଣ୍ଡ ଉପରେ ବାପା ମାଆଙ୍କ ଉପରେ ମୁଁ ବହୁତ ଷ୍ଟୋରୀ ଲେଖେ ଆଉ ମୋତେ ଲେଖା ଲେଖି ଉପରେ ବି ବହୁତ ପସନ୍ଦ ଆଉ ଷ୍ଟୋରୀରେ ବି ମୋତେ ଏମିତି କିଛି ଷ୍ଟୋରୀ ଲେଖିବା ପାଇଁ ବହୁତ ଭଲ ଲାଗେ